ମୁଁ ଗୋଟିଏ କୁର୍ତ୍ତୀ କିଣିଥିଲି କୁର୍ତ୍ତୀର ଦାମ ହେଲା ତେରଶହ ଟଙ୍କା ମାନେ କୁର୍ତ୍ତୀର କ୍ୱାଲିଟି ଭଲ ଥିଲା କଲର ଭଲ ଥିଲା ସ୍ମୁଥ ଥିଲା ଆଉ ପିନ୍ଧିବାକୁ ବି ଭଲ ଲାଗୁଥିଲା ପିନ୍ଧିବାକୁ ଭଲ ଲାଗୁଥିଲା ଆଉ ପଇସାର ଦାମ ବି ମୁଁ ମିଳିଗଲା ମୋତେ